ଲେଖିବା ସବୁଠୁ ଏହାକୁ କିପରି ଦୂର କରିବା ଆପଣଙ୍କ ରାଇଟର୍ସ କ୍ଲବ୍ କ୍ରିଡ଼ ବ୍ଲକ୍ ଲେଖା ଉପଯୁକ୍ତ ସଜଶୀଳ ବିଷୟରେ ଖୋଜିବା ପାଇଁ ସମର୍ଥ ଆପଣଙ୍କ ଏହା ଅନୁଭୁକ୍ତି ଯେ ଆମର ଅନୁଭୁକ୍ତି କ୍ରିଏଟିଭ୍ ବ୍ଲକ୍ ଅବଗତ ଅଛି ଯେଉଁଠି ଲେଖା ଲେଖିବା ପ୍ରେରଣାଯୁକ୍ତ ସଜଶୀଳ ବିଷୟରେ ଅସମର୍ଥ ଆପଣ ଅବଗତ ଅଛନ୍ତି ଯେ ଯେଉଁଠାରେ ଅବଗତ ବିଷୟରେ ଆପଣଙ୍କ ରାଇଟ୍ ଲେଖିବା ପାଇଁ ଉପଯୁକ୍ତ ସହଜ ବିଷୟରେ ଅବଗତ କରିବା ଆପଣଙ୍କ ଏହା କିପରି ଲେଖିବା ଲେଖକ ଲେଖିବା ପାଇଁ ପ୍ରଣନ ଉପଯୁକ୍ତ ଖୋଜିିବାରେ ଅସମର୍ଥ କରି ଆପଣଙ୍କ ରାଇଟର୍ ବିଷୟରେ ଅବଗତ ଅଛନ୍ତି ଯେଉଁଠାରେ ଲେଖା ଲେଖିବା ପାଇଁ ଉପଯୁକ୍ତ ବିଷୟରେ ସମର୍ଥ ଖୋଜିବାରେ ଆପଣଙ୍କ ଅନୁଭୁକ୍ତି କରି ଆପଣ ଏହାକୁ କିପରି ଦୂର କରିବେ ସବୁଠାରୁ ଲେଖିବାର ଆପଣ ଦିଗରେ କ'ଣ କରିବେ ଆପଣ ଲେଖି ବା ଲେଖକ ପାଇଁ ଉପଯୁକ୍ତ ବିଷୟରେ ରାଇଟର୍ କ୍ରିଏଟିଭ୍ ବ୍ଲକ୍ ବିଷୟରେ ଅବଗତ ଅଛି ଯେଉଁଠାରେ ଲେଖିବା ପାଇଁ ଖୋଜିବାରେ ଉପଯୁକ୍ତ ବିଷୟରେ ଅବଗତ ଅଛନ୍ତି ଯେଉଁଠାରେ କରିିବ ଆପଣଙ୍କ ରାଇଟ୍ ଏହାକୁ କିପରି ସବୁଠାରୁ ଆହ୍ୱାନ ଓ ପୂର୍ଣ୍ଣ ଦିଗରୁ କ'ଣ ଆପଣଙ୍କ ଲେଖିବାର ବ୍ଲଗ୍ କ୍ରିଟିଭିିକ୍ସ ବ୍ଲଗ୍ ବିଷୟରେ ଅବଗତ ଅଛନ୍ତି ଯେଉଁଠାରେ ଲେଖିବା ଲେଖକ ଉପଯୁକ୍ତ ଖୋଜିବାରେ ସମର୍ଥ ବିଷୟ ଉପଯୁକ୍ତ ସଜନଶୀଳ ପ୍ରେରଣା